ପଶୁପାଳନରେ ବ୍ୟବହୃତ ହଉଥିବା ଖାଦ୍ୟ ଏଇ ତ ସବୁ ଦାନା ଚୋକଡ଼ ଘାସ ମକା ସୋୟାବିନ୍ ଆଲ୍ଫା ଆଲ୍ଫା ଚାସ ଏଗୁଡ଼ା ସବୁ ବ୍ୟବହାର କରାଯାଏ ସାଧାରଣତଃ ଆମର ବର୍ତ୍ତମାନେ ପଶୁ ଖାଦ୍ୟ ହିସାବରେ ମିଲ୍କି ମୁଁ ଖାଦ୍ୟ ଆଉ ପ୍ରଗତି ଦାନା ଗଭର୍ଣ୍ଣମେଣ୍ଟରୁ ଆସୁଛି ଯେଉଁ ଦାନା ଆମର ଓମ୍ଫେଡ଼୍ ଆଉ ପ୍ରଗତି ମାଧ୍ୟମରେ ଦିଆଯାଉଛି ତାକୁ ସବୁ ଗାଈକି ଦିଆଯାଇ ଭଲ କ୍ଷୀର ଉତ୍ପାଦନ କରାଯାଉଛି ଆଉ ଅଣ୍ଡା ପାଇଁ କୁକୁଡ଼ା ମଧ୍ୟ ପାଳନ କରାଯାଉଛି କୁକୁଡ଼ା ଅଣ୍ଡା ପାଇଁ ଆମର ସେମାନଙ୍କରୁ ସୋୟାବିିନ୍ ଖାଦ୍ୟ ଭିଟାମିନ୍ ସବୁ ଠିକସେ ଦିଆଯାଉଛି ଆଉ ଗାଈମାନେ ଯେଉଁ ଘାସ ଦାନା କୁଣ୍ଡା ଚୋକଡ଼ ଖାଇ ଭଲ କ୍ଷୀର ଦଉଛନ୍ତି ଯେଉଁଗୁଡ଼ାକି ଓମ୍ଫେଡ଼୍ ଆଉ ଆମର ପ୍ରଗତିରେ ଦିଆଯାଉଛି ମାଂସ ପାଇଁ ଛେଳି କୁକୁଡ଼ା ଏମାନଙ୍କୁ ସବୁ ପାଳନ କରାଯାଇ ମାଂସ ବଜାରରେ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି ଏମାନଙ୍କୁ ଭଲ ଭାବରେ ଦାନା ଆଉ ଖାଦ୍ୟ ଦେଲେ ସେମାନେ ଅଣ୍ଡା କ୍ଷୀର ମାଂସ ବଜାରରେ ବିକ୍ରି ହେଇପାରିବ ଆଉ ଆମର ମଧ୍ୟ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆସିବ ପଶୁମାନଙ୍କୁ ଏଇସବୁ ଦେଲେ ସେମାନେ ଭଲ କ୍ଷୀର ଦେବେ ଯାହାଫଳରେ କିି ଚାଷୀର ଉତ୍ପାଦନ ବଢ଼ିବ ଆଉ ସେ ଆରାମରେ ଚଳିବ ଆଉ